ହ୍ୟାଲୋ ହଁ ମୁଁ ବାଙ୍ଗଲୋରରେ ଥିଲି ତ ଆଉ ଏଣେ ପରିବା ରେଟ କେତେ କ'ଣ ଆଉ ଟିକେ ବୁଝିବା ପାଇଁ ଫୋନ କରିଥିଲି ମ ଭଲ ପରିବା ଅଛି ନା କ'ଣ ଆଉ ଜହ୍ନି କଲରା ହଁ ଏଇ ଗୋଟେ ଭୋଜି ଥିଲା ତ ଆଉ ସେଇ ନେଇଥାନ୍ତୁ ପରିବା ସେଇଥିପାଇଁ ଟିକେ ଫୋନ କରିଥିଲି ହଁ ସବୁଥିରୁ ଚାରି କିଲୋ ପାଞ୍ଚ କିଲୋ ଲେଖା ନେବା ଆଉ କୋବି ଅଛି ତମ ଦୋକାନରେ ଆଉ ଗୋଟେ ଭୋଜି ଆ ଭଲ ପରିବା ସାର ଦିଆ ପରିବା ହଁ ଆଜିକାଲି ସାର ଖାଇକି ତ ଦେହ ଖରାପ ହେଉଛି ସେଥିପାଇଁ ଆଉ ସବୁ ଜିନିଷ ଭେରାଇଟି ମିଳିବ ତ

ହଉ ହଉ ଆଉ ଯିବା ଭଲ ଜିନିଷ ଦେବେ ଆଉ ଏବେ ଆଠ କିଲୋ ଭିତରେ ଦରକାର ଆଉ

ଭଲ ଜିନିଷ ଦେବେ ତ ଆଜ୍ଞା ଆଜ୍ଞା ଏଠି ବହୁତ ରେଟ୍ ସବୁ ସାର ଦିଆ ଜିନିଷ କେଉଁଠି ଭଲ ମିଳେ କେଉଁଠି ଖରାପ ମିଳେ ସବୁଠି ସମାନ ନଥାଏ ଆଉ ହଁ ମୁଁ ଆଉ ବାଙ୍ଗଲୋରରେ ରହୁନି ତ ଓଡ଼ିଶାକୁ ଆସଛି ସେଇଥିପାଇଁ ଓଡ଼ିଶା କଥା ପଚାରୁଛି ଆଉ ଏଠୁ ନେଇକି ଗୋଟେ ଭୋଜି ଅଛି ଆଉ

ସେଥିରୁ ଅଳ୍ପ ଘର ପାଇଁ ଖାନି ଦେଇଦବେ ଆଉ ଆଉ ଭୋଜିଟା ତ ଅଧିକ ଦରକାରେ ଆଉ ସବୁଥିରୁ ସବୁଥିରୁ ଅଧିକ ଅଧିକ ଯିବ ଆଉ ହଉ ଦେବେ ଆଉ ଆଠ ଦିନ ଭିତରେ ଯାଏ ଆଉ